ମଣିଷ ବଞ୍ଚିବାକୁ ହେଲେ ମୁଖ୍ୟତଃ ହେଉଛି ଜୀବିକା ଏହି ଜୀବନ ଆଉ ଜୀବିକାକୁ ନେଇ ମଣିଷ ଆଜି ବଞ୍ଚିଛି ଯଦି ଯଦି ଆମେ ଆମ ଜୀବନ ବା କ୍ୟାରିଅର୍ରୁ ପ୍ରଥମରୁ ସଠିକ୍ ଭାବରେ ନ ସଜାଡ଼ିବା ତେବେ ଆମ ଭବିଷ୍ୟତ ଅନ୍ଧକାର ଅନ୍ଧକାର ହେଇଯିବ ଯାହାଦ୍ଵାରା ଘରଲୋକ ମଧ୍ୟ ବହୁତ ମନ ଖରାପ ହେବ ଆଜିର ନାଗରିକ ଆସନ୍ତାର ଆସନ୍ତାକାଲିର ଭବିଷ୍ୟତ ଭବିଷ୍ୟତ ହୋଇଥାଏ ତେଣୁ ଆମେ ସମସ୍ତେ ଏବେଠୁ ହିଁ କ୍ୟାରିଅର୍ ଉପରେ ନଜର ରକ ରଖିବାକୁ ହେବ ମୁଁ ମୋ କ୍ୟାରିଅର୍ ପାଇଁ ଭାବିଛି ବିଜନେସ୍ ବା ବ୍ୟବସାୟ କରିବି ମୁଁ ଏଥିପାଇଁ ବ୍ୟବସାୟକୁ ଆପଣେଇଛି ଯେ କାରଣ ଲୋକ ଚାକିରି କରିଲେ ଏକ ଲିଡ଼ର୍ ବା ଜଣଙ୍କ ଅଣ୍ଡର୍ରେ ରହି ରୋଜଗାର କରିବାକୁ ପଡ଼ିଥାଏ କିନ୍ତୁ ବ୍ୟବସାୟ ଏଭଳି ଏକ ମାଧ୍ୟମ ଯାହାଦ୍ଵାରା ତୁମେ ସ୍ଵାଧୀନ ଭାବେ ରୋଜଗାର କରିପାରିବ ଏବଂ ଚାକିରି ଏକ ସୀମିତ ଟଙ୍କାର ଦରମା ଦରମା ଆକାରରେ ଦିଆଯାଇଥାଏ କିନ୍ତୁ ବ୍ୟବସାୟ ଏକ ମାଧ୍ୟମ ଯାହାର ରୋଜଗାରର ସୀମା ସୀମା ହିଁ ନଥାଏ ତାହାର ଏକ ଦରମା ନାହିଁ ତେଣୁ ମୁଁ ମୋ କ୍ୟାରିଅର୍ ବ୍ୟବସାୟ କରି କରିବା ବୋଲି ନେଇଛି ବୋଲି ନିଷ୍ପତ୍ତି ନେଇ